କେତେକ ପିଲାମାନେ ଅଛନ ଯେ ଛେ ଲୋକତେ ଚାନ୍ସ ନାଇଁ ପାଏବାର କିଛି କିଛି ଲୋକତେ ଭଲ କଲାକାରମନେ ଘରେ ବସି ବସି କରି ବି ଅଛନ ବାକି ସେଇ ଲୋକେ ଚାନ୍ସ କେ ନାଇଁ ଦେବା ସବୁ ଜିନ ଜିନ ପଇସା ଆସେ ସବକୋନେ ସେଇ ଲୋକେ ଖାଆନ ଚାନ ପୋଷଣ କରି ପିଲାମାନେ କେହି ବି ଭଲ କଳାକାରମାନେ ବି କେହି ବି ଚାନ୍ସ ନାଇଁ ପାଏବାର ସବୁ ସବୁ କେ କାଆକେ ଜଲଦି ବିହା କରଦେଉଛନ କାଆକେ କ୍ଷେତବାଡ଼ି କରଛନ କାଆକେ ହଲ ଫନ୍ଦେ ହଲ ଟିକେ ଚରା ବୁଝା ବୁଲୁଛନ ସବୁ ବାବୁ ମାନେ ଦେଖିଲା ବେଲେ ସେ ମନେ ଏଖାନୁ ଗୋଟେ କଲାକାର ବେଲେ ସ୍ ତାଙ୍କର ମା' ବାପାମାନେ ନାଇଁ ପଢ଼ି କରି ଇ କାମ ବେକାର କାମମାନେ କର ବୋଲଛନ ଦେଖିଲା ବେଲେ ହି ଲୋକ ବି ପଢ଼ି କରି ଆଗକେ କରବେ କେନ ଉନ୍ନତି କରିବା ବୋଲି ହେଟା ତା'ର ମା' ବାପାମାନେ କିଛି ବୁଝି ନାଇଁ ପାରିବା ସେ ଲୋକଗୁଡ଼ାକେ ହେଲା ବୋଲେ ସେଇ ଲୋକ ବି ତାକର ଗୋଟେ ଇଚ୍ଛା ଅଛେ ଆମେ ବି ଗୋଟେ କଲାକାର ହେମୁଁ ପଡ଼ମୁଁ ଭଲ ସେ ଭଲ ସେ ପଡ଼ମୁଁ ବୋଲୁଛନ ହେଲେ ଖାଲି କାଣା ଖାଲି ଯାଆର ପଇସା ଅସେ ତା ଏଖା ଖାନ ସବୁ ଲେଖାଉଛନ ପଢ଼ାଉଛନ ଛାକେ ଏଖାନ ଦେଖୁଛନ ହେପାକରି ପିଲାମନକେ କେଇ ବି ନାଇଁ ଦେଖବାନା ଗରିବି ଛୁଆମନକେ ଯେଟା ଗୋଟେ ଇ ଗୋଟେ ଭଲ ପଢ଼ବା ଏଇ ପିଲା ଓଟି ବଡ଼ ହେଲେ ଟି କଲେକ୍ଟର ହେବା ଆମର ଗାଁକେ ଏନ୍ତା କରିବା କିଏ ଏନ୍ତା ନାଇଁ ଭାବିବା ନେ ଏବେ ଏବେ ସବୁ ଖାଲି ସାର୍ ମାନେ ଜେନ ବି ହଉ ଖାଲି ପଇସା ଦେଖୁଛନନେ ସେଇ ଲୋକ ଖାଲି ପଇସା ଦେଖଲେ ଏଖାନ କରୁଛନନେ ବୋଲେ ପଇସା ଏଖାନ ତା ଗଭର୍ନମେଣ୍ଟଟା ହେଇ ଯାଉଛନ କରି ଛୁଆମାନେ ଯେ ଇଆଡ଼େ କେନ କିଛି ନାଇଁ କରି ପାରିବା ଛେ ଲୋକ ଚାହିଁକରି ବି କିଛି ନାଇଁ କରିବା ତାଙ୍କର ପଇସା ପତର ବି ନାଁଇଁ ନାଁ ଆରୁ ଗରିବମାନକେ ବି ହେତେ ନାଇଁ ଲଗାବାନା କେତେ କେତେ କଳାକାର ମାନେ ବି ଅଛନ କିଏ ଡାନ୍ସ କରୁଛେ କିଏ ଡ୍ରଇଂ ବନାଉଛେ କେନ ଗୋଟିଏ ସବୁ ଅଛନ ଯେ ସେଇ ଲୋକକେ ଚାନ୍ସ ନାଇଁ ଦେବା ସେଇ ଲୋକକେ କେବେ ବି ଖାଲି ଯାର ପଇସା ଆସେ ସେ ଏଖାନ ସବୁ କରଛନ ଦେଖଲା ବେଲେ କେତେ ଅନେକ ହଜାର ହଜାର ଲୋକମାନେ ବି ଥିବେ ଜେନ୍ତା ତାଙ୍କର ମନେ କଳାକୃତି ଥିବା ଇ ଯେ କାଣା ହେଲେ ସେଇ ଲୋକକେ ଚାନ୍ସ ନାଇଁ ମିଳବା ଖାଲି ଯାଆର ପଇସା ଆସେ ତାକେ ଏଖାନ ଚାନ୍ସ ମିଳବା ନାଇଁ ହେଲେ କାଆକେ ବି ନାଇଁ ମିଳବା ସେଇ ଚାନ୍ସ ସେ ଗରିବ ଆର ସେ ବାବୁମାନେ ହେଲେ କାଁ କରିବେ ଲାଷ୍ଟକେ ବିହା କରି ଦେଉଛନ କିଏ ଟୁଲିଆଡ଼େ କାମ କରୁଛି କେନ ଘରେ ବସିଛେ କେନ ଫୋନ ଦେଖୁଛେ ହେନତା ବେକାରୀ ହେଇ ହେଇ କରି ତାଙ୍କର ମା' ବାପାମନେ ଏଖାନ ବେକାରୀ ମନାଇ ଦେଉଛନ ଆର ସେଇ ଲୋକଲେ କାଁ କରବେ ହେଲେ ବି ଏବେ ଯାର ପଇସା ଆସେ ସେ ଫୁଟକୁ ଲାଗି ଯାଉଛେନ ଆଉ ଯାର ପଇସା ନାଇଁ ନା ଯେ ଯେତେ ବଡ଼ କଳାକାର ହଉ ତା'ର ଦ୍ୱାରା ନାଇଁ ହେବା ନା ଏବେ ଯେ ପଇସା କାମ ଦେଖଉଛନ ନା ସବୁ ହେଲେ ବି ଜେନ ଏବେ ଭଲ ସେ ପଡ଼ୁଛି ଗୌରଛି ହେଟାକେ ନାଇଁ ଦେଖବା ନେ ସେଇ ଲୋକ ଖାଲି ପଇସା ଦେଖୁଛନ ନା ସାର୍ ମାନେ ଜିନ ଆଗକେ କା କରବା ହେରା ରା କରବା ହେଟା ମାନେ କିଛି ନାଇଁ ଦେଖବା